ହଁ ମୁଁ ଆଗରୁ ସଙ୍ଗୀତ ଯନ୍ତ୍ର ବଜାଉଛି ସଙ୍ଗୀତ ଯନ୍ତ୍ର ମୁଁ ପିଲାଟି ଦିନରୁ ମୋତେ ଏସବୁ ଜିନିଷ ଶିଖିବା ପାଇଁ ବହୁତ ଭଲ ଲାଗେ ଏବଂ ମୁଁ ସଙ୍ଗୀତ ସହିତ ହାରମୋନିୟମ ଆଗରୁ ମଧ୍ୟ ବଜାଇ ଅଛି ଯାହାକି ବଜାଇଲେ ମୋତେ ବହୁତ ଖୁସି ଲାଗେ ଏବଂ ହାରମୋନିୟମ ସହିତ ଗୀତ ଗାଇବାକୁ ମୋତେ ମଧ୍ୟ ବହୁତ ଭଲ ଲାଗେ ମୋ'ର ପିଲାଟି ଦିନରୁ ବହୁତ ଇଚ୍ଛା ଏସବୁ ବିଷୟରେ ଶିଖିବା ପାଇଁ ମୁଁ ପିଲାଟି ଦିନରୁ ମୁଁ ଯେତବେଳେ ଛୋଟ ଛୁଆ ଥିଲି ମୋ' ବାପା ମୋତେ ଗୋଟିଏ ହାରମୋନିୟମ ଆଣିକି ଦେଇଥିଲେ ଯାହାକି ମୁଁ ତା' ସହିତ ମାନେ ବଜେଇକି ମୁଁ ବହୁତ ଖୁସି ଲାଗିଥିଲା ଏବଂ ବହୁତ କିଛି ଜିନିଷ ଶିଖିବା ପାଇଁ ପାଇଥିଲି ଏବଂ ଆଗକୁ ଯଦି ମୋତେ କିଛି ଅଧିକ ମଉକା ମିଳିବ ତା'ହେଲେ ମୁଁ ଅଧିକ କିଛି କରିବାକୁ ଚାହିଁବି ଏସବୁ ବିଷୟରେ ମୁଁ ବହୁତ ଖୁସି ଅଛି ଏବଂ ମୁଁ ଆଗକୁ ଯଦି ମୋତେ କିଛି ଅଲଗା ଜିନିଷ କିଛି ଶିଖିବାକୁ ମିଳିଲା ଯେମିତିକି ଗିଟାର ହେଉ ତବଲା ହେଉ ମୁଁ ଏସବୁ ଜିନିଷ ମଧ୍ୟ କରିବାକୁ ଚେଷ୍ଟା କରିବି ଏବଂ ଭଲ ମଧ୍ୟ କରିବି